ଲୋକମାନେ ଆଜିକାଲି ମାଛ ବ୍ୟବସାୟ ଭି ଏକ ବହୁତ ଭଲ ବ୍ୟବସାୟ ଅଟେ ଲୋକମାନେ ସମୁଦ୍ରକୁ ଯାଇ ଲୋକମାନେ ଆମ କୋଣାର୍କ ପଟେ ରହୁଛନ୍ତି ନୋଳିଆ ତାଙ୍କୁ କହନ୍ତି ନୋଳିଆ ସେମାନେ ବଡ଼ ବେପାରୀ ମାଛ ବେପାର କହିବାକୁ ଗଲେ ଚଳେ ସେମାନେ ସକାଳୁ ସକାଳୁ ତ ନୁହଁ ରାତିରୁ ରାତିରୁ ଡଙ୍ଗା ବା ନୌକାରେ ଟ୍ରଲର ସାହାଯ୍ୟରେ ଯାଆନ୍ତି କେଉଁଠିକି ସମୁଦ୍ରକୁ ସମୁଦ୍ରକୁ ଯାଇ ପୁରା ସମୁଦ୍ର ବହୁତ ଗଭୀର ମାନେ ବହୁତ ଭିତରକୁ ଯିବେ ଯାଇକି ସେଠାରେ ଜାଲ ପକେଇକି ମାଛ ଧରିବେ ଏମିତି ତ କହିବାକୁ ଗଲେ ପଚାଶ ଶହେ ଦୁଇଶହ ଡଙ୍ଗାରେ ଯାଆନ୍ତି ଲୋକମାନେ ମାଛ ବହୁତ ପରିମାଣରେ ମାଛ ଧରନ୍ତି ଲୁଣି ଲୁଣି ମାଛ ଲୁଣି ତ ମାଛ ଧରିବେ ଯେହେତୁ ସମୁଦ୍ର ଖଅଙ୍ଗା ତା'ପରେ ପଣିଆଖିଆ କୋକଲି ଲୁଣି ଚୁଙ୍ଗୁଡ଼ି ଏମିତି ସବୁ ବହୁତ ମାଛ ଧରିକି ଧରିବେ ସକାଳୁ ସକାଳୁ ଫେରି ଫେରିକି ସମୁଦ୍ର କୂଳରେ ପହଁଚିଲା ପରେ ସେଇଠି ତାଙ୍କର ଗୋଟେ ବଡ଼ ଘାଟ ଅଛି ସେ ଘାଟରେ ଯେତେପ୍ରକାର ମାଛ ଧରିଥିବେ ମାଛ ସବୁ ବାଛିକି ଅଲଗା କରିବେ ଜାଲରୁ ଡଙ୍ଗାରୁ ମାଛ ବାହାର କରିକି ମାଛକୁ ସବୁ ଅଲଗା କରିକି ରଖିବେ ମାଛର ସବୁ ରେଟ୍ ଏ ମାଛ ଏତିକି ପଇସା ଖଅଙ୍ଗା କିଲୋ ତିନିଶହ କି ଇଲିସି କି ପାମ୍ପଲେଟ୍ ଆଙ୍କର ସବୁ ରେଟ୍ ଅଲଗା ଅଲଗା ରେଟ୍ ଅଲଗା କରିକି ସେଇଟି ଏକ ବଜାର ଅଛି ସେଇଠି ଲୋକମାନେ ଥିବେ ତାଙ୍କଠାରୁ ନଗଦ ମାଛ କିଣି ସେଠାରେ ବିକ୍ରି ବିକ୍ରି କରିବେ ନାଇଁ ତ ସେଇଠୁ ମାଛ ମାନେ ସେ ମାଛ ଗୁଡ଼ାକୁ ସେଇଠୁ ସେ ଡାଇରେକ୍ଟ କିଣି ଆଣିକି ବାହାରେ ବିକ୍ରି କରିବେ ଆମର ସେଠାରେ ସେଠାରେ ମାଛ ଯେଉଁ କିଣନ୍ତି ସେଇଠୁ ସେ ମାଛ କିଣିକି ଆମ ନିମାପଡ଼ାରେ ବଡ଼ ମାଛ ମାର୍କେଟ୍ ଅଛି ତା' ନାଁ ହେଉଛି ନିମାପଡ଼ା ବଡ଼ ନୂଆ ମାଛ ମାର୍କେଟ୍ ସେଠାରେ ପାଖାପାଖି କହିଆକୁ ଗଲେ ତିରିଶି ପୈଁତିରିଶଟା ମାଛ ଦୋକାନ ଅଛି ମାଛ ବେପାରୀ ଅଛନ୍ତି ସେମାନେ ସେଇଠି ଲୁଣି ମାଛ ବହୁତ ପରିମାଣରେ ବିକ୍ରି କରାଯାଉଛି ଆମ ନିମାପଡ଼ାରେ କହିବାକୁ ଗଲେ ସେ ବଡ଼ ବଡ଼ ମାଛ ବଜାର କହିବାକୁ ଗଲେ ଏଇଟା ଚଳେ ଏଇଠି ମାଛ ବି ବିକ୍ରି କରନ୍ତି ମାଛ ସବୁ ମାଛର ରେଟ୍ ଅଲଗା ଲଗେଇ ବିକ୍ରି କରନ୍ତି ଏଇଭଳି ମାଛ ବ୍ୟବସାୟ ଆମ ନିମାପଡ଼ାରେ ହୁଏ ନିମାପଡ଼ାରେ ଲୋକମାନେ ଯେଉଁ ମାଛ କରନ୍ତି ଏମାନେ ତାଙ୍କୁ ସୁବିଧା ହୁଏ କୋଣାର୍କ କାରଣ ନିମାପଡ଼ାରୁ କୋଣାର୍କ ତିରିଶ କିଲୋମିଟର ଭିତରେ ରହୁଛି ସେଇଠୁ ଲୋକ ଯେଉଁ ନୋଳିଆ ମାନେ ମାଛ ଧରନ୍ତି ସେଇଠୁ ସେ ମାଛ ଧରି ମାଛ ଧରି ଆଣନ୍ତି ନା ତାଙ୍କ ଘାଟକୁ ଘାଟରୁ ଲୋକମାନେ ମାଛ ବେପାରମାନେ ଡାଇରେକ୍ଟ ତାଙ୍କଠାରୁ ମାଛ କିଣି ଏପଟେ ତାଙ୍କର ବ୍ୟବସାୟ କରନ୍ତି ବହୁତ ଲାଭ ଲାଭ ହେଉଛି ଏଥିରେ ଲୋକମାନଙ୍କ ବହୁତ ଲାଭ ମାଛ ବେପାରରେ ବହୁତ ଲାଭ